ମୁଁ କେବେ ଦେଖିନାହିଁ କିନ୍ତୁ ଏଲିମ୍ସ ଟି ଭି ମାଧ୍ୟମରେ ଦେଖିଥିଲି ମଙ୍ଗଳଗ୍ରହରେ ରହୁଛନ୍ତି ସେମାନେ ଦେଖିଛୁ ଆମର ଟି ଭି ମାଧ୍ୟମରେ ଶୁଣିଛୁ ଆଉ ବିଶେଷ କିଛି ତା' ବିଷୟରେ ଜାଣିନାହିଁ